ହ୍ୟାଲୋ ସାର୍ ମୁଁ ଦେବାଶିଷ ହୋତା କହୁଥିଲି ବ୍ରଜସୁନ୍ଦରପୁରରୁ ଆପଣ ରଣପୁରରୁ କହୁଥିଲେ ତ ମୁଁ ଏହି ୱେବସାଇଟ୍ରେ ବିରିୟାନି ଏଵଂ ପନିର ଅର୍ଡ଼ର କରିଥିଲି ଏଟା ଆସିବା ପାଇଁ ଆଉ କେତେ ସମୟ ଲାଗିବ ଏବେ ଏହା କେଉଁଠାରେ ପହଞ୍ଚିଛି ଏହା କେତେ ସମୟ ଭିତରେ ଆସିକି ପହଞ୍ଚିବ ମୁଁ ବହୁତ ଭୋକରେ ଅଛି ଏହା ଜଲ୍ଦି ଆସିକି ପହଞ୍ଚି ପାରିବ କି ଆପଣ ଟିକେ ଜଲ୍ଦି ଆପଣଙ୍କ କୋରିୟର ବଏଙ୍କୁ କୁହନ୍ତୁ ସେ ଆଣି ପହଞ୍ଚାଇବେ